ଯଦି ମୁଁ ଦୁନିଆର ଯେକୌଣସି ସ୍ଥାନକୁ ଯାତ୍ରା କରିପାରିବାକୁ ଚାହିଁବି ମୁଁ ଜାମ୍ମୁ ଏବଂ କାଶ୍ମୀରକୁ ଯିବାକୁ ଚାହିଁବି କାହିଁକିନା ସେଠିକାର ପାର୍ବତ୍ୟ ଦୃଶ୍ୟ ବହୁତ ଲୋକମାନଙ୍କୁ ଭଲଲାଗେ ଏବଂ ମୋତେ ବି ଭଲଲାଗେ ସେଠିକାର ଖାଦ୍ୟ ଓ ଜଳବାୟୁ ବହୁତ ଭଲଥାଏ ସେଠିକାର ଲୋକମାନେ ମଧ୍ୟ ବହୁତ ଭଲ ସେ ଜାମ୍ମୁ ଆଉ କାଶ୍ମୀରର ସାଂସ୍କୃତିକରେ ମଧ୍ୟ ପରିପୂର୍ଣ୍ଣ ଥାଏ ସେଠାର ପାହାଡ଼ର ଦୃଶ୍ୟ ବହୁତ ଆକର୍ଷଣମୟ ଥାଏ ଜାମ୍ମୁ ଆଉ କାଶ୍ମୀରକି ମଧ୍ୟ ସ୍ୱର୍ଗ କୁହାଯାଏ ଜାମ୍ମୁକାଶ୍ମୀରକୁ ଭାରତର ସ୍ୱିଜରଲ୍ୟାଣ୍ଡ ମଧ୍ୟ କୁହାଯାଏ ଜାମ୍ମୁକାଶ୍ମୀରରେ ବହୁତ ଲୋକ ମଧ୍ୟ ଆସି ନିଜର ଜୀବନକୁ ପରିବ କରିପାରି କରନ୍ତି ଯେପରିକି ଲୋକମାନେ ସେଠାରେ ଆସି ବିଭିନ୍ନପ୍ରକାର ମାଉଣ୍ଟେନ ଟ୍ରେକିଙ୍ଗ କରନ୍ତି ଏବଂ ନିଜକୁ ନିଜ ଏକ୍ସପେରିଏନ୍ସ କରିଥାନ୍ତି